ହ୍ୟାଲୋ ସାର୍ ନମସ୍କାର ସାର୍ ଆମ ଗାଁରେ ଟିକିଏ ପାଣିର ସମସ୍ୟା ଅଛି ସେଇଟା ତା ବିଷୟରେ ଟିକିଏ ଆପଣଙ୍କୁ କହିଥାନ୍ତି ଆଉ ଏବେ ଆପଣ ଫାଙ୍କା ଅଛନ୍ତି ମୋ କଥା ଟିକିଏ ଶୁଣିପାରିବେ ଆମର ଯେଉଁ ପାଣିଟା ଆପଣଙ୍କର ଟାଙ୍କି ପାଣିଟା ଆସୁଛି ଟାଙ୍କି ପାଣିଟା ସେଇଟା ପାଣିର କ୍ୱାଲିଟି ଏତେ ଭଲନାହିଁ ମାନେ ସବୁ ମଇଳା ଆସୁଛି ତା ସହିତ କିଛି ଆଇରନର ଗୁଣ୍ଡ ଆସୁଛି ମାନେ ପିଇବା ଉପଯୋଗୀ ହେଇପାରୁନାହିଁ ସାର୍ ସେଇଟା ଟିକିଏ କେମିତି କ'ଣ ସେ ସମସ୍ୟାଟାକୁ ଟିକିଏ ସମାଧାନ କରାନ୍ତୁ ଆମର ହେଉଛି ବଡ଼ ପଞ୍ଚାୟତ ଟାଙ୍କିଟା ଆପଣଙ୍କର ଏଠି ପଚାଶ ହଜାର ଲିଟର୍ର ଟାଙ୍କି ସାର୍ ସେଇଟା ତ ମୁଁ ତ ଜାଣିନାହିଁ ମୁଁ ତ ଗ୍ରାମବାସୀ ମୁଁ ତ ଜାଣିବି କେମିତି ତାଙ୍କର କ'ଣ କରୁଛନ୍ତି କ'ଣ ନାହିଁ ତ ମୁଁ ତ ଜାଣିପାରୁନାହିଁ ସେଥିପାଇଁ ତ ମୁଁ ଏଇ ଜିନିଷଟା ହେଉଛି ବୋଲି ଆପଣଙ୍କୁ ମୁଁ ସେଇ ସମସ୍ୟାଟା ଜଣାଇଲି ସାର୍ କାହା ପାଖରେ ଲିଖିତ ଅଭିଯୋଗ କରିବି ସାର୍ ଲିଖିତ ଅଭିଯୋଗ କଲେ ଏମିତି ତ ଆଗରୁ ବି ବହୁତ ଥର କମ୍ପ୍ଲେନ୍ ଦିଆଯାଇଛି ଯାହାଫଳରେ କି ସେ ସମସ୍ୟା ବି ଏ ପର୍ଯ୍ୟନ୍ତ ହେଇପାରିଲା ନାହିଁ ସେଥିପାଇଁ ମୁଁ ଆପଣଙ୍କ ନମ୍ବର ଆଣି ଆପଣଙ୍କୁ ଫୋନ୍ କଲି ଆଚ୍ଛା ତା'ହେଲେ ଆପଣଙ୍କର ଯଦି ମୁଁ ଆଜି ମାନେ ଲିଖିତ ଅଭିଯୋଗ କରେ ତା'ହେଲେ ଏଇଟା ଆପଣଙ୍କର କେତେ ଦିନ ଭିତରେ ସମାଧାନ ସମା ମାନେ ସମାଧାନଟା ସମସ୍ୟାଟା ସମାଧାନ ହେଇପାରିବ ତା ସହିତ ସାର୍ ଆଉ ଗୋଟେ ପ୍ରୋବ୍ଲେମ୍ ଅଛି ଅସୁବିଧା ଅଛି ଯେଉଁଟା କି ଆପଣଙ୍କ ଯେଉଁ ପାଇପ୍ ଲାଇନ୍ ଯେଉଁ ପ୍ଲାଷ୍ଟିକ୍ ପାଇପ୍ଗୁଡ଼ା ଏବେ ନୂଆ ବିଛାଇଛନ୍ତି ସେଇ ପ୍ଲାଷ୍ଟିକ୍ ପାଇପ୍ ମାଧ୍ୟମରେ ଯେଉଁ ପାଣିଟି ଆସୁଛି ସେଇ ପାଣିଟା ପିଇଲାବେଳକୁ ସେ ପାଣି ମାନେ ବି ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍ ବାସ୍ନାଟା ହେଉଛି ସ୍ମେଲ୍ ଆସୁଛି ସେ ପାଣିରୁ ତ ସେଇଟା କେମିତି କ'ଣ କରାଯାଇପାରିବ

ସାର୍ ମୁଁ ୟାର ଗୋଟେ ସମାଧାନ ଆପଣଙ୍କୁ କହିଥାନ୍ତି ଏଇଟା ଯଦି ଆପଣ କରିପାରନ୍ତେ ତା'ହେଲେ ଭାବୁଛି ଏଇଟା ଅଳ୍ପଦିନ ଭିତରେ ଏଇ ସମସ୍ୟାଟା ସମାଧାନ ହେଇପାରନ୍ତା ସାର୍ ମୁଁ କହୁଥିଲି ଯେ ଆପଣ ଏଇଟା କଣ୍ଟିନ୍ୟୁଅସଲି କିଛିଦିନ ପୁରା ଯେଉଁ ଆପଣ ଟାଇମିଂ ପାଣିଟା ଦେଉଛନ୍ତି ଧର ଆଠରୁ ନଅ ଯେଉଁ ଦେଉଛନ୍ତି ଏଇଟା ଟିକିଏ ଟାଇମିଂ ବଢ଼ାଇ ଦିଅନ୍ତୁ ଆପଣଙ୍କର ଯିଏ ଏଠି ୱାଟର ମ୍ୟାନ୍ ସର୍ଭିସରେ ଯିଏ ଅଛନ୍ତି ଯେଉଁ ପଞ୍ଚାୟତରେ ତାକୁ କୁହନ୍ତୁ ସେ ଟିକିଏ ଟାଇମ୍ ବଢ଼ାଇବେ ଟାଇମ୍ ବଢ଼ାଇକି ପାଣିଟାକୁ କଣ୍ଟିନ୍ୟୁ ଚଲାଇଲେ ସେଇ ଯେଉଁ ସ୍ମେଲ୍ ଯେଉଁ ବାସ୍ନାଟା ଆସୁଛି ସେଇଟା ଅଳ୍ପଦିନ ଭିତରେ ହେଇଯିବ କାରଣ କଣ୍ଟିନ୍ୟୁ ଚାଲିଲେ ବାସ୍ନାଟା ଅଳ୍ପଦିନରେ ନଷ୍ଟ ହେଇଯିବ ଆଉ ସେଇଟା ଯଦି ମାନେ କ'ଣ ଏ ଯେଉଁ ଟାଇମ୍ ହିସାବରେ ଆଠରୁ ନଅ ଯେଉଁ ଚଲାଇବେ ଘଣ୍ଟାକର ପାଣି ଚାଲିଗଲା କିନ୍ତୁ ସେ ସ୍ମେଲ୍ଟା ବାହାରି ପାରିଲା ନାହିଁ ଆଉ ସେଇଟା ଯଦି କରନ୍ତେ ତା'ହେଲେ ଭଲ ହୁଅନ୍ତା ଆଜ୍ଞା ଆଜ୍ଞା ଠିକ୍ ଅଛି ସାର୍ ଆଜ୍ଞା ଆଜ୍ଞା